ବଡ଼ ଶକ୍ତି ହେଉଛି ଶିକ୍ଷା ଶିକ୍ଷା ଦ୍ୱାରା ଗୋଟେ ଦେଶରେ ଉନ୍ନତି ଆଣିବାକୁ ପଡ଼ିଥାଏ କିମ୍ବା ସେହି ସମାଜ ଜାତି ପରିବାର ଗ୍ରାମ ପଞ୍ଚାୟତ ଶିକ୍ଷାର ମହତ୍ତ୍ୱ ପଡ଼ିଥାଏ ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ଶିକ୍ଷାର ଥାଏ ଯେକୌଣସି ବ୍ୟକ୍ତି ଶିକ୍ଷାର ମହତ୍ତ୍ୱ ଜାଣିନଥାନ୍ତି ସେହି ବ୍ୟକ୍ତି ଦୁର୍ବଲତା ହୋଇଥାନ୍ତି କିମ୍ବା ତାଙ୍କର ଜୀବନର ଅନ୍ଧକାରମୟ ଅଟେ ଶିକ୍ଷା ଦ୍ୱାରା ଆମେ ମାନେ

ଜିନିଷ କିମ୍ବା ଅନେକ ଜାଣିବାକୁ ପାଇଥାଉ ପରୀକ୍ଷା ଯେଉଁଠି କହିବାକୁ ପରୀକ୍ଷା ଚାକିରି ଏହିପରି ଭାବରେ ଶିକ୍ଷାର ମହତ୍ତ୍ଵ ରହିଥାଏ କିମ୍ବା ଗୋଟେ ସ୍ଥାନ ଅନ୍ୟ ସ୍ଥାନକୁ ଯିବା ମଧ୍ୟରେ ଯେଉଁଠାରେ ଲେଖା ଗୁଡ଼ା ରହିଥାଏ ତାହା ପଢ଼ିବା ଦ୍ୱାରା ଆମେ ସେ ଶିକ୍ଷାର ମହତ୍ତ୍ୱ ଜାଣିଥାନ୍ତୁ ଏବଂ ଗୋଟେ ପରିବାରକୁ କିପରି ଭାବରେ ଚଳାଇବା କିମ୍ବା ଲୋକଙ୍କୁ ଠିକ୍ ଭାବରେ ଶିକ୍ଷା ପ୍ରଦାନ କରିବା ତାହା ହେଉଛି ଏକ ଶିକ୍ଷାର ମହତ୍ତ୍ୱ ଅଟେ ଯେକୌଣସି ବ୍ୟକ୍ତି ଶିକ୍ଷାର ମହତ୍ତ୍ୱ ନ ଜାଣିଥାନ୍ତି ସେଇ ବ୍ୟକ୍ତି କେବଳ ଦୁର୍ବଳ ଅଟେ ଏହା ହେଉଛି ଶିକ୍ଷାର ମହତ୍ତ୍ଵ ତାଙ୍କ ଜୀବନ ଗୋଟିଏ ଅନ୍ଧକାରମୟ ଅଟେ ଶିକ୍ଷାର ମହତ୍ତ୍ଵ ଅଟେ